ଆମ ଅଞ୍ଚଳର ପାଖରେ ଏକ ମନ୍ଦିର ରହୁଛି ଯେଉଁଟାକି ଆମ ଅଞ୍ଚଳ ଭିତରେ ଯାଉଛି ବିରଜା ମନ୍ଦିର ମା ବିରଜା ମନ୍ଦିରରେ ଏକ ନିର୍ମାଣ ଯଯାତି କେଶରୀ କରିଥିଲେ ଏବଂ ଯେଉଁ ବିରଜା ମନ୍ଦିର ଯେ ରହୁଛି ବିରଜା ମନ୍ଦିର ଆଖପାଖ ନେଇ ରହୁଛି ଯେଉଁ ଘାଟ ରହୁଛି ଯଶସ୍ଵିନୀ ଘାଟ ରହୁଛି ଏବଂ ରହୁଛି ଜଗନ୍ନାଥ ମନ୍ଦିର ରହୁଛି ଯାହାକି ବହୁତ ସୌନ୍ଦର୍ଯ୍ୟମୟ ତାହା ପୂର୍ବତନ ଐତିହାସିକ ପୂର୍ବତନ ମାନେ ପୁରାତନମନ୍ଦିର ବିଷୟରେ ପ୍ରତିଷ୍ଠା କରାଯାଇଥିଲା ଯାହାକି ଇତିହାସରେ ମଧ୍ୟ ଲେଖା ଯାଇଛି ଇତିହାସରେ ମଧ୍ୟ ତାହା ନିର୍ମତ କରାଯାଇଥିଲା ମଧ୍ୟ ତାହା ଅତି ସୁନ୍ଦର ଏବଂ ଅତି ମାନେ ଆନନ୍ଦମୟ ଲାଗେ ସେଠାକୁ ମଧ୍ୟ ବହୁତ ଲୋକ ଯାଆନ୍ତି ବହୁତ ବାହାରୁ ମଧ୍ୟ ଲୋକ ସେଠାକୁ ଯାଆନ୍ତି ଏବଂ ସେ ମନ୍ଦିର ଇତିହାସରେ ଅଛି ଏବଂ ରହିଛି ଏବଂ ରହିବ